ମୁଁ ଗୋଟେ ପରଫ୍ୟୁମ୍ କିଣିଥିଲି କେବଳ ମାତ୍ର ଥରେ ହିଁ ଉପଯୋଗ କରିଥିଲି ଯାହାକି ଏତେ ଖରାପ ଲାଗିଲା କି ଏତେ କଦୁର୍ଯ୍ୟ ଏତେ ହିନସ୍ତା ଏତେ ଖରାପ ସ୍ମେଲ୍ ହେଲା କି ସେଇଟା ମୁଁ ଆଉ ୟୁଟିଲାଇଜ୍ କରି ନାହିଁ ସିଧା ଫିଙ୍ଗିଦେଲି